ଆମ ଭାରତରେ ଯେଉଁଟାକି ପ୍ରଦୂଷଣ ହଉଛି ଯେଉଁଟାକି ଯେଉଁଟା ଏବେ ଆମ କଳାହାଣ୍ଡିରେ ବେଦାନ୍ତ ଖୋଲିଛି ଯେଉଁଟାକି ନଦୀ ଥିଲା ନଦୀକୁ ପାଟିଦେଲା ଯେଉଁଟା ଜଙ୍ଗଲ ଥିଲା ଜଙ୍ଗଲକୁ ନଷ୍ଟ କରିଦେଲା ଯେଉଁଟାକି ସବୁ ଜିନିଷ ପ୍ରଦୂଷଣ କେଉଁଟା ହଉଛି ଯେଉଁଟାକି ଏବେ ଯେଉଁଟାକି କମ୍ପାନିରେ ଯେଉଁଟା ହଉଛି ଏବେ ଆମ କଳାହାଣ୍ଡିରେ ଖୋଲିଛି ଯେଉଁଟା ସେଇଟା ଧୂଆଁ ଭାରିକି ସେଇଟା ପ୍ରଦୂଷଣ ହେଇକି ଆମ ସବୁ କିଛି ନଷ୍ଟ ହେଇଗଲାଣି ଯେଉଁଟାକି ନଦୀ ଥିଲା ପାଟି ଥିଲା ଜଙ୍ଗଲ ପର୍ବତ ପାହାଡ଼ ସମୁଦ୍ର ଚାଷ ଜମି ସବୁ ସବୁ ଜିନିଷ ହିଁ ସେ ତାର କ୍ଷତି କରିଦେଲା କ୍ଷତି କରିଦେଲା ପରେ ସେ ଯେଉଁଠି ହଉଛି ସେଇଟା ହିଁ ତାପରେ ତାର ଧୂଆଁଟା ଯେଉଁଠି ପ୍ରଦୂଷଣ ହଉଛି ଆମକୁ ବହୁତ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ପ୍ରବ୍ଲେମ୍ ହଉଛି ଯେଉଁଟାକି ଆମ କଳାହାଣ୍ଡିରେ ନଥିଲା କଳାହାଣ୍ଡିକୁ ମାଡ଼ିଲାଣି ଯେଉଁଟା କମ୍ପାନୀ ଗୁଡ଼ାକ ଯାକ ଯେଉଁଟାକି ଖଣି ଯେଉଁଟା ବାହାରୁଛି ସେଇଟି ଖୁଳି ଦେଉଛ କମ୍ପାନୀ ଧୂଆଁ ହେଇଯାଉଛି ଧୂଆଁ ଗଲାପରେ ଯେଉଁଟାକି ଆମେ ତାର ସେ ଧୂଆଁରେ ଆମ ନିଶ୍ୱାସ ପ୍ରଶ୍ୱାସ ନେଲା ବେଲେ ଆମ ଶରୀରଟା ବହୁତ କ୍ଷତିକାରକ ହେଇଯାଉଛି ଯେଉଁଟାକି ଥଣ୍ଡାଦିନେ ଯେଉଁଟାକି ଶୀତଦିନେ ସେଇ ଜିନିଷଟା ଆମର ଆଉ କିଛି କାମ କରୁନି ଆଉ ନିଶ୍ୱାସ ନବାରେ ପ୍ରବ୍ଲେମ୍ ହଉଛି ଖାଇବା ପିଇବାରେ ସବୁବେଳେ ନିଶ୍ୱାସ ସବୁ କିଛି ପ୍ରବ୍ଲେମ୍ ହଉଛି